ହ୍ୟାଲୋ ଆଜ୍ଞା ଆଜ୍ଞା କାଲି ନା କେଉଁଦିନ ରବିବାର ଦିନ ଯିବା ଛୁଟିଦିନ ରବିବାର ଯିବା ଆମେ କେତେଜଣ ନା ଗୋଟେ ବୋଲେରୋ ପା ହଉ ହଉ ଆମର ତା'ହେଲେ ଆମେ ଛୁଆପିଲା ମିଶାଇ ପାଞ୍ଚଜଣ ହବ ସେଟା କରିକି ତ ଗୋଟେ ଦିନ ପ୍ରୋଗ୍ରାମ୍ ପରା ଗୁଣ୍ଡିଚାଘାଗି ତ ଗୋଟେ ଦିନ ସକାଳୁ ଭୋରୁ ଛଅଟା ବେଳୁ ଗଲେ ସନ୍ଧ୍ୟା ନଅଟା ଭିତରେ ନ ରାତି ନଅଟା ଭିତରେ ପଳାଇ ଆସିନେ ହେବନି ଆଉ ହଁ ହଁ ହଉ ଦେଖି ହଁ ଯିବା ଆ କାଇଁ ବୋଲେରୋ ଫୋଲେରୋ ଗାଡ଼ି ଫାଡ଼ି ବୁଝା ବୁଝି କରିବା ସବୁ ବୁଝିକି ତା'ପରେ ସେଠି ଆସିଲାବେଳେ ମନ୍ଦିର ଫନ୍ଦିର ଯେଉଁ ଗଲାବେଳେ ଯିବା ଦର୍ଶନ କରିଦେଇକି ପଳାଇ ଆସିବା ଆସିଲାବେଳେ ତ ଖାଇ ଖୁଆ ଦେଇଥିବା ଆଇଁଷ ଆଉ କ'ଣ ଯିବା କି ହଁ ଆଉ ସେଠି ବୁଲାବୁଲି ଆମର ପାଞ୍ଚଜଣ ଫାଇନାଲ୍ ମୁଁ ନହେଲେ ଆଉ ରାତି ଭିତରେ କହିବି ଯଦି ପାଞ୍ଚଜଣ ତ ଆମର ନିହାତି ପରିବାର ଆଉ ବୋଲେରୋ ଫୋଲେରୋ ହଁ

ଅଧିକ ଲୋକ ହଁ ମୁଁ ଆମର ପାଞ୍ଚଜଣ ଦେଖିବା ରାତି ଭିତରେ ଆଉ ପଚାରିବି ଯଦି ଆଉ ସାଙ୍ଗମାନେ ଯଦି କିଏ ଯିବେ ଯିବେ ଏକାଥରେ ପଳାଇବା ସମସ୍ତେ

ହଁ ସିଏ ଯାଇନାହାଁନ୍ତି କେତେବର୍ଷ ହେଲା ନୂଆବର୍ଷରେ ବି ଯାଇନାହାଁନ୍ତି କୁଆଡ଼େ ଏକାସାଙ୍ଗରେ ଗୋଟେ ଭୋଜିଟେ କରିଦେଇକି ବୁଲିକି ପଳାଇ ଆସିବା ହଁ ଆଗରୁ ଭୋଜିଭାତ ହୁଏ ଯେ ଏଇ ଘରେ କରନ୍ତି ବାହାରକୁ ଏତେ ଯାଇପାରନ୍ତିନି ଏବର୍ଷ ବାହାରିଛନ୍ତି ଯଦି ଇଚ୍ଛା ହେଉଛି ତା'ହେଲେ ଯିବା ବୁଲି ଦେଇକି ପଳାଇ ଆସିବା ସମସ୍ତେ

ଗାଡ଼ିବାଲା ପୁଣି ଫ୍ରି ଥିବା ଦରକାର ତାକୁ ପଚାରିବା ଆଗେ ଏ ବୁଝା ନା ହଉ ହଉ ଆପଣଙ୍କର କେତେଦିନ ଜଣ ତୁମ ଘରୁ କେତେଜଣ ହଉ ହଉ ଆଜିରାତି ଭିତରେ ସବୁ ଫାଇନାଲ୍ କରିଦେଇକି ବୁଝିବା ଗାଡ଼ି ହଉ ହଉ ହଉ ହଉ ହଉ